ବିଦ୍ୟାଳୟରେ ଆମ ବିଦ୍ୟାଳୟରେ ପାଠ୍ୟକ୍ରମ କାର୍ଯ୍ୟକଳାପ ହୁଏ ଯେପରିକି ଜି କେ ଏବଂ ଡିବେଟ୍ର କୌଣସି ପ୍ରକାର କମ୍ପିଟିସନ୍ ବା ପ୍ରତିଯୋଗିତା ହୋଇଥାଏ ଯାହାଦ୍ୱାରା କିି ଆମର ମାନସିକ ସହ ଅନ୍ୟ କୌଣସି ଗୁଡ଼ାକରେ ଆମର କାର୍ଯ୍ୟକାର ସମ୍ଭବ ହୋଇପାରିବ ପାଠ୍ୟକ୍ରମ କରିବା ଦ୍ୱାରା ଆମେ ଆଉ ଅଧିକ କିଛି ଶିକ୍ଷା କରିପାରିବା ଏପରିକି ବହୁ ପ୍ରକାର କ୍ରୀଡ଼ା ମଧ୍ୟ ହୋଇଥାଏ ଯାହାଦ୍ୱାରାକି ଆମେ ପଢ଼ିପାରିବା ଏବଂ କୌଣସି ପ୍ରକାର ଖେଳରେ ଆଗକୁ ଉନ୍ନତର ହୋଇପାରିବା